ଭାଇ ଜୋମାଟୋରୁ କହୁଥିଲେ କି ହଁ ମୁଁ କହୁଥିଲି ଆପଣଙ୍କ ଲୋକ ଏଇପଟେ ଆସିବାର ଅଛି କି ପାର୍ସଲ ଧରିକି ଯଦି ଆସିବାର ଅଛି ମୁଁ କିଛି ଖାଇବା ଅର୍ଡ଼ର କରିଥାନ୍ତି ହଁ ଏଇ ଚିକେନ୍ ବିରିୟାନୀ ଦୁଇ ପ୍ଲେଟ୍ ମୋମୋ ଦୁଇ ପ୍ଲେଟ୍ ଆଉ ପନିର୍ ବଟର୍ ପନିର୍ ଗୋଟେ ଗୋଟେ ପ୍ଲେଟ୍ ହଁ ଭାଇ ଏଇ ସାଢ଼େ ଗୋଟେ ଭିତରେ ଆଣିକି ଦେବାର ଥିଲା ସାଢ଼େ ଗୋଟେ ଭିତରେ ଆଣିକି ଦେବେ

ସାଢ଼େ ଗୋଟେ ଆମ ଖାଇବ କେତେ ଟଙ୍କା ପଡ଼ିବ ଆଉ ଯେମିତି ହେଲେ ଟିକେ ପହଞ୍ଚିବେ ସାଢ଼େ ଗୋଟେ ଭିତରେ

ହଁ ଏବେ କିଛି ସମୟ ପୂର୍ବରୁ ଖାଇବା ଅର୍ଡ଼ର କରିଥିଲି ଆଉ ସେଇଟା ଟିକେ କ୍ୟାନସଲ୍ କରିଦେବି ଆଉ ଗୋଟେ ଅସୁବିଧା ପଡ଼ିଲା ତ ଆମେ ଯାଉଛୁ ସେଇଟା ଟିକେ କ୍ୟାନସଲ୍ କରିଦେବି ନଥିଲେ ଆମେ କ୍ୟାନସଲ୍ କରିନଥାନ୍ତୁ ଖାଇବା ପାଇଁ ମାଗିଥିଲୁ ଖାଇଥାନ୍ତୁ ଅସୁବିଧା ପଡ଼ିଲା ଯାଉଛୁ ହେରି ନା ଟିକେ କ୍ୟାନସଲ୍ କରିଦିଅନ୍ତୁ ଆସିଲା ବେଳକୁ ଡେରି ହେଇଯିବ ପାଞ୍ଚଟା ଛଅଟା ହେଇଯିବ ଟିକେ କ୍ୟାନସଲ୍ କରିଦିଅନ୍ତୁ ଆଉ ସେଇଟା ଖାଇବା ଖାଇ ହେବନି ବାସି ଯାଇଥିବ ତେଣୁ କ୍ୟାନସଲ୍ କରିଦିଅନ୍ତୁ ହଉ